ତର ସଂସ୍କୃତି ଓ ପରମ୍ପରା ଭାରତ ଆମର ଏକ ବହୁତ ଅଭିନ୍ନ ଭିନ୍ନ ଦେଶ ଅଟେ ଯେଉଁଥିରେ ପରମ୍ପରା ସାଂସ୍କୃତିକ ପରମ୍ପରା ବିଶେଷ କରି ବହୁତ ଗୁରୁତ୍ୱ ଦିଆଯାଇଥାଏ ତେଣୁ ସାଂସ୍କ ଆମର ସଂସ୍କୃତି ଏବଂ ପରମ୍ପରାରେ ବହୁତ କିଛି ଆସିଥାଏ ଜୀବନଶୈଳୀ ଉପରେ ଯେମିତିକି ଯୌଥ ପରିବାର ସମସ୍ତେ ଯେ ଭାରତର ପ୍ରାୟ ସମସ୍ତେ ଯୌଥ ପରିବାରୁ ହିଁ ବିଲଙ୍ଗ୍ କରିଥାନ୍ତି କାରଣ ଯୌଥ ପରିବାରକୁ ଆମର ଏଠି ବହୁତ ଗୁରୁତ୍ୱ ଦିଆଯାଇଥାଏ ଏଥିପାଇଁକି କାରଣ ଯୌଥ ପରିବାର ର ମୁଖ୍ୟ ଉଦ୍ଦେଶ୍ୟଟା ହେଉଛି ଗୋଟେ ଏକତ୍ରିତ ହୋଇ ରହିବା ଏକ ଅନୁଶାସନରେ ଚଳିବା ଏବଂ ପରମ୍ପରାକୁ କ ବଜାୟ ରଖିବା ପିଢ଼ି ପରେ ପିଢ଼ି ବଜାୟ ରଖିବା ଏସବୁ ଯୌଥ ପରିବାର ଉପରେ ଯାଇଥାଏ ତ ଏହାକୁ ପ୍ରମୁଖ ଗୁରୁତ୍ୱ ଦିଆଯାଇଥାଏ ଏବଂ ଏହି ପରିବାର ହିଁ ସାଂସ୍କୃତି ପରମ୍ପରାର ଜନ୍ମ ହୋଇଥାଏ ଯେମିତିକି ହିଁ ସେ ଯୌଥ ପରିବାରର ଜଣେ ମୁଖ୍ୟ ସଦସ୍ୟକୁ ମୁଖ୍ୟ ହିଁ ଭାବିଥାନ୍ତି ଯେଉଁଥିରେ ସେଉଠୁ ପରମ୍ପରା ଆମେ ଶିଖିଥାଉ ଏବଂ ଗଢ଼ି ବଡ଼ ହୋଇଥାଉ ବଡ଼ମାନଙ୍କୁ ସମ୍ମାନ ଦେବା ଏବଂ ଏକ ପରମ୍ପରାକୁ ଏକ ପରମ୍ପରା ପରମ୍ପରାକୁ

ତ ଏକ ପରମ୍ପରାକୁ ଆମେ ଫଲୋ ଏକ ପ୍ରକାରର ଫଲୋ କରିଥାଉ ତ ସେକୁ ହିଁ ଯୌଥ ପରିବାର କୁହାଯାଏ ଏକତ୍ରିତ ହୋଇ ଗୋଟେ ଘରେ ହିଁ ସମସ୍ତେ ରହିଥାନ୍ତି ଆଉ ଏକ ଅନୁଶାସନରେ ହିଁ ବଢ଼ିଥାନ୍ତି ଏହି ପରମ୍ପରାରେ ଆମ ଭାରତରେ ଏହି ପରମ୍ପରାଟି ବହୁତ ପୁରାତନରୁ ବହୁତ ପୁରାତନରୁ ଚାଲି ଆସୁଅଛି ତେଣୁ ତେଣୁ ଏଠାରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ ଏକ ବହୁତ ବଡ଼ ଭୂମିକା ଏଥିରେ ରହିଚ କାରଣ ଆମର ପିଢ଼ି ପରେ ପିଢ଼ୀ ଚଲି ଆସିଥିବା ପରିବାରରେ ପିତୃମାନେ ମାନଙ୍କୁ ପିଣ୍ଡଦାନ କରାଯାଏ ଏବଂ ତାଙ୍କୁ ସନ୍ତୁଷ୍ଟ ରଖିଲେ ଭବିଷ୍ୟତରେ ମଧ୍ୟ ପିଢ଼ି ପରେ ପିଢ଼ି ବହୁତ ଭଲ ଭାବରେ ଚାଲିଥାଏ ବୋଲି ଏଟା ଗୋଟେ ପରମ୍ପରା ରହି ଆସିଚି ଆମର ବାାଚୀନାଗଳ ଆଉ ଏଠାରେ ମ୍ୟାରେଜ୍ ବିବାହ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ ଏଠି ସମସ୍ତେ ପରିବାରଙ୍କର ସହଯୋଗରେ ଏବଂ ମନମେଳନରେ ବିବାହ ହୋଇଥାଏ ଏବଂ ପୂର୍ଣ୍ଣିମା ପର୍ବପର୍ବାଣି ସବୁ ଏକତ୍ରିତ ହୋଇ ମନାଯାଇଥାଏ ଏହା ହେଉଛି ଆମ ଭାରତର ସଂସ୍କୃତି ଓ ପରମ୍ପରା ଆମ ବିଶ୍ୱାସ ବୋଲି ଗ୍ରହଣ କରିଥାଉ